ଆମେ ସ୍କୁଲ୍ରେ ପାଠ ପଢ଼ିବା ସମୟରେ ସାଙ୍ଗମାନେ ପୁଅ ହେଉ ବା ଝିଅ ହେଉ ସମସ୍ତେ ମିଶିକି ପାଠ ପାଠ ପଢ଼ିବା ସମୟରେ ସେମାନେ ଚାହାନ୍ତି କି ଚିତ୍ର କରିବା ପାଇଁ ବହୁତ ଲୋକ ଖେଳିବା ପାଇଁ ମଧ୍ୟ ପସନ୍ଦ ପାଆନ୍ତି କିନ୍ତୁ ଚିତ୍ର ଟାଇମ୍ରେ ବେସିକାଲି ମାନେ ମୋର ବି ଇଣ୍ଟ୍ରେଷ୍ଟ୍ ନଥାଏ କି ସେମିତି ଚିତ୍ର ମୁଁ କରିବି ମାନେ ଯେ ଭଲ ଚିତ୍ର କରିବି ମୋତେ ଯେମତି ଲୋକମାନେ ଭଲ ପାଇବେ ସମସ୍ତେ ମୋତେ ପ୍ରଶଂସା କରିବେ ସେଥିପ୍ରତି ମୋର ଆଗ୍ରହ ନଥାଏ ଯେତେବେଳେ ଧୀରେ ଧୀରେ ମୋ ସାଙ୍ଗସାଥିମାନେ ସେମାନେ ଚିତ୍ର କରିକି ସେମାନେ ଭଲ ଭଲ ମାନେ ଡ୍ରଇଂ ହେଉ ପେଣ୍ଟିଙ୍ଗ୍ ହେଉ ଭଲ ଭଲ ଚେଷ୍ଟା କରନ୍ତି ଚିତ୍ର କରିବା ପାଇଁ ତା'ପରେ ସେମାନଙ୍କୁ ଯେମିତି ଲୋକମାନେ ଅଧିକା ଭଲପାଇଲେ କିମ୍ବା ଭଲପାଇବା ଦେବା ପାଇଁ ଚେଷ୍ଟା କଲେ ସେଇଠୁ ମୋର ଧୀରେ ଧୀରେ ଆଗ୍ରହ ହେଲାକି ମୁଁ ସେମିତି ଦିନେ ଗୋଟେ ମାନେ ଭଲ ତାଙ୍କ ଭଳିଆ ତାଙ୍କଠୁ ଆହୁରି ଭଲ ଅଧିକ ବି କେମତି କରିବି ଆଉ ଚିତ୍ର ବି ଭଲ କରିବି ଲୋକମାନେ ଯେମିତି ମୋତେ ପ୍ରଶଂସା କରିବେ ଏବଂ ଲୋକମାନେ ମତେ ବହୁତ ଭଲପାଇବେ ମୁଁ ତାଙ୍କ ପାଇଁ ମାନେ ବହୁତ ଖୁସି ନିଜକୁ ମାନେ ଗର୍ବ ଅନୁଭବ କରିବା ପାଇଁ ମୁଁ ନିଜକୁ ବହୁତ ଥର ଚେଷ୍ଟା କରିଛି ଭଲ ପେଣ୍ଟିଙ୍ଗ୍ କରିବା ପାଇଁ ଯାହା ଦ୍ୱାରାକି ଆଜି ଧୀରେ ଧୀରେ ଛୋଟରୁ ବଡ଼ ପରିମାଣରେ ପ୍ରିଣ୍ଟିଂ କରୁଛି ଆଉ ସେଥିରେ ବି ଧୀରେ ଧୀରେ ସକ୍ସେସଫୁଲ୍ ବି ହୋଇଛି ଆଉ ବହୁତ ଆଶା ବି ଅଛି ମୋର ଆଗକୁ ଧୀରେ ଧୀରେ ମାନେ ପ୍ରିଣ୍ଟିଂ କେମିତି ବହୁତ ବଡ଼ ଆକାରରେ କରିବି ଏବଂ ବହୁତ ଭଲ କରିବି ଆଉ ଲୋକମାନେ ମୋତେ ଯେମିତି ବହୁମାତ୍ରାରେ ଭଲପାଇବେ ଆଉ ସମସ୍ତେ ମୋ ପ୍ରତି ଖୁସି ହେବେ ଯେ ମୁଁ ଭଲ ପ୍ରିଣ୍ଟିଂ କରୁଛି ବୋଲି